ତେଇଶି ଜୁଲାଇ ଦୁଇହଜାର ପାଞ୍ଚ ପଚିଶି ଜାନୁଆରୀ ଦୁଇହଜାର ପାଞ୍ଚ ତେଇଶି ଅଗଷ୍ଟ ଉନେଇଶିଶହ ସତାନବେ ଚାର ସେପ୍ଟେମ୍ବର ଉନେଇଶିଶହ ଛାୟାଅଶି ପାଞ୍ଚ ଫେବୃଆରୀ ଦୁଇହଜାର ଚାର